ମୋତେ କ୍ରୀଡ଼ା ଦେଖିବାକୁ ଭଲ ଲାଗେ ଯେପରି କି କ୍ରୀଡ଼ା ମ୍ୟାଚ୍ ଦେଖନ୍ତି ଆପଣ ଯେଉଁ କ୍ରୀଡ଼ାଟା କି ମୋତେ ବ୍ୟାଡ଼ମିଣ୍ଟନ୍ ସବୁଠୁ ଭଲ ଲାଗେ ବ୍ୟାଡ଼ମିଣ୍ଟନ୍ ଗୋଟେ କବାଡ଼ି ଗୋଟେ ତ ଆମେ ଏହାକୁ କିପରି ଦେଖନ୍ତି ଟି ଭି ଲାଇଭ୍ ତ ମୁଁ ସେଇଟାକୁ ଦେଖୁଛି ନା ଟିଭିରେ ଟି ଭି ନହେଲେ ତ ୟୁଟ୍ୟୁବ ୟୁଟ୍ୟୁବରେ କୌଣସି ଓ ଟି ଟି ପ୍ଲାଟଫର୍ମରେ

ବ୍ୟାଡ଼ମିଟନ୍ ହେଉଛି ସବୁଠୁ ଗୋଟେ ଭଲ ଖେଳ ଯେପରି କି ବ୍ୟାଡ଼ମିଟନ୍ରେ ଆମର ବ୍ୟାଡ଼ମିଣ୍ଟନ୍ରେ ଗୋଟେ ଟିମ୍ ଜିତିବ ଟିମ୍ ତ ତା'କୁ ଲକ୍ଷ୍ୟ କରିକି ଯେଉଁ ମରା ହେଉଛି ସେ ବ୍ୟାଡ଼ମିଣ୍ଟନ୍ ମୋତେ ସେ ଜିନଷଟା ସବୁଠୁ ଭଲ ଲାଗେ ତ ବ୍ୟାଡ଼ମିଟନ୍ ହେଉଛି ଗୋଟେ ଭଲ ଖେଳ ମୋ ମତରେ ଆଉ କବାଡ଼ି ଗୋଟେ ଖେଳେ ମୁଁ ବହୁତ ବି କବାଡ଼ି ଖେଳେ କବାଡ଼ି ଖେଳିବା ସହିତ ବ୍ୟାଡ଼ମିଣ୍ଟନ୍ ବି ଖେଳେ ଦୁଇଟା ଯାକ ମୋତେ ବହୁତ ଭଲ ଲାଗେ ତ ମୁଁ ଟି ଭି ଲାଇଭ୍ରେ ଦେଖେ ଏବଂ ୟୁଟ୍ୟୁବରେ ମଧ୍ୟ ବେଳେବେଳେ ସର୍ଚ୍ଚ କରିଥାଏ ଏବଂ ମୁଁ ମୁ ଏହାକୁ ସାଙ୍ଗମାନଙ୍କ ସହିତ ପ୍ରାୟତଃ ଦେଖେ ଏବଂ ମୁଁ ଏକା ମଧ୍ୟ ଦେଖେ